ଆମ ଅଞ୍ଚଳର ଲୋକମାନେ ଅଧିକ ଗଛ ଲଗେଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଆମ ଗ୍ରାମରେ ବୈଠକ କରି ସମସ୍ତଙ୍କୁ ଏକତ୍ରିତ କରି ସେଠାରେ ଗଛର ଉପକାରିତା ସମ୍ବନ୍ଧରେ ସମସ୍ତଙ୍କୁ ବୁଝ ବୁଝେଇଥାନ୍ତି ଏବଂ ସେଠାରେ ଲୋକମାନଙ୍କୁ ଅନୁରୋଧ କରିଥାନ୍ତି ଏବଂ ଉତ୍ସାହିତ ମଧ୍ୟ କରିଥାନ୍ତି ଗଛ ଯୋଗେଇବା ପାଇଁ ଆଉ ସେଠାରେ ଆମେ ବୁଝେଇଥାଉ ଯେ ଗଛଠୁ ଆମେ ଅମ୍ଳଜାନ ପାଉଛେ ତାର ଛାଇ ତା'ଠୁ ଛାଇ ପାଉଛେ ତାର ବକଳ ପାଉଛେ ତା'ଠୁ ଖାର ଅଙ୍ଗାର କାଠ ସମସ୍ତ ଜିନିଷ ଆମେ ଫୁଲଫଳ ପାଇପାରୁଛେ ମୁଖ୍ୟତଃ ଆମ ବଞ୍ଚିବା ପାଇଁ ଅମ୍ଳଜାନ ଗଛଠୁ ପାଇପାରୁଛେ ସେଥିପାଇଁ ଗଛ ବଞ୍ଚି ରହିବା ନିହାତି ଆବଶ୍ୟକ ଆମେ ଯେତେ ମାତ୍ରାରେ ଅଧିକ ଯେତେ ଅଧିକ ମାତ୍ରାରେ ଗଛ ଲଗେଇବା ତାହେଲେ ଆମର ଜଳବାୟୁ ମଧ୍ୟ ସଠିକ୍ ପରିମାଣରେ ରହିବ ଅର୍ଥାତ ଆମେ ଯଦି ଗଛ ଭଲ ଭାବରେ ଲଗେଇବା ଏବଂ ଅଧିକ ପରିମାଣରେ ଲଗେଇବା ତାହେଲେ ଠିକ୍ ସମୟରେ ବର୍ଷା ହେବ ଏବଂ ଅଧିକ ଗରମ ହେବ ନାହିଁ ତାପମାତ୍ରା ମଧ୍ୟ କମିବ ଏହିସବୁ କଥାକୁ ଆମେ ସେହି ବୈଠକ କରି ଲୋକମାନଙ୍କୁ ବୁଝେଇଥାଉ ଏବଂ ଆଗାମୀ ଭବିଷ୍ୟତରେ ଯେଉଁ ବିପଦ ଆସୁଛି ଗଛ କାଟିଦେବା ଯୋଗୁଁ ତାହା ସମ୍ବନ୍ଧରେ ସଚେତନ ମଧ୍ୟ କରିଥାଉ ଯାହାଫଳରେ କି ଲୋକମାନେ ତାଙ୍କର ଭୁଲ ବୁଝିବେ ଏବଂ ଗଛ ନ କାଟି ଗଛ ଅଧିକରୁ ଅଧିକ ମାତ୍ରାରେ ଲଗେଇବାକୁ ଚେଷ୍ଟା କରିବେ ଏବଂ ଆଉ ସେଇ ବୈଠକରେ କୁହାଯାଇଛି ଯେ ଗ୍ରାମର ସମସ୍ତେ ତାଙ୍କ ଜନ୍ମଦିନ ଗୁଡ଼ିକରେ ଗୋଟିଏ ଲେଖାଏଁ ଗଛ ଲଗେଇବେ କାରଣ କଥାରେ ଅଛି ଶିଶୁଟିଏ ଗଛଟିଏ ଆମେ ଗୋଟେ ଶିଶୁକୁ ବଞ୍ଚେଇ ରଖିବା ଯାହା ଗୋଟେ ଗଛ ମଧ୍ୟ ଯୋଗେଇବା ସେଇଆ ଗଛକୁ କେବଳ ଆମେ ପାଣି ଦେଲେ ଗଛ ଆମକୁ ଅନେକ ଉପକାର ଦେଇଥାଏ ଏହା ସହିତ ଗଛ ଅଧିକ ମାତ୍ରାରେ ଲଗେଇବା ପାଇଁ ଆମ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥାଏ ଏବଂ ଗ୍ରାମର ସମସ୍ତ ଲୋକ ମିଳିମିଶି ସେହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ଏବଂ ବୃକ୍ଷ ଲଗେଇଥାନ୍ତି ଏହା ସହିତ ଆବାସ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଏବଂ ସରକାରଙ୍କ ପଦକ୍ଷେପ ଅନୁଯାୟୀ ନୂତନ ଗଛ ଗୁଡ଼ିକ ସରକାରଙ୍କ ତରଫରୁ ଆମ ଗ୍ରାମକୁ ଆମ ଅଞ୍ଚଳକୁ ଆସିଥାଏ ଏବଂ ସେହି ଗଛ ସବୁକୁ ଆମେ ବିଭିନ୍ନ ଜାଗାରେ ବିଭିନ୍ନ ସ୍ଥାନରେ ରାସ୍ତା ତରାରେ ବନ୍ଧ ହିଡ଼ରେ ଏବଂ ବିଭିନ୍ନ ଲୋକଙ୍କ କ୍ଷେତବାଡ଼ିରେ ମଧ୍ୟ ସେହି ଗଛ ଗୁଡ଼ିକୁ ଲଗେଇଥାଉ ଯାହାଫଳରେ ଆମେ ଗଛଠୁ ଅମ୍ଳଜାନ ବହୁତ ଭଲ ଭାବରେ ପାଇପାରିବା ତା' ସହ ଆମର ପାଣିପାଗ ମଧ୍ୟ ଠିକ ରହିବ ଏବଂ ଠିକ ସମୟରେ ବର୍ଷା ହେବ ଅଧିକ ତାପମାତ୍ରା ହେବ ନାହିଁ ଗରମ ଅଧିକ ହେବ ନାହିଁ ତା' ସହ ବୃକ୍ଷରୋପଣ କରିବା ଦ୍ୱାରା ଆମର ଅନେକ ଉପକାର ହେବ ଆମେ ଫୁଲ ଫଳ ମଧ୍ୟ ପାଇପାରିବ ବୃକ୍ଷଟାରୁ ତେଣୁ ବୃକ୍ଷ ହେଉଛି ଆମର ମିତ ଅର୍ଥାତ ବୃକ୍ଷ ହିଁ ଜୀବନ